ସାଧାରଣତଃ ମତେ ବାଇକ୍ ଚଲାଇବା ପାଇଁ ବହୁତ ଭଲ ଲାଗିଥାଏ ଏବଂ ବାଇକ୍ ଚଲାଇବା ସହିତ ଦୂର ରାସ୍ତା ଯାତ୍ରା କରବା ପାଇଁ ମଧ୍ୟ ମୋତେ ଭଲ ଲାଗିଥାଏ ଏବଂ ତାହା ସହିତ ଖରାପ ରାସ୍ତା ହେଲେ ଆସ୍ତେ ଆସ୍ତେ ଗାଡ଼ି ଚଲାଇ ଯାଇ ଥାଉ ଏବଂ ଟ୍ରାଫିକ୍ ଗୁଡ଼ିକରେ ମଧ୍ୟ ଆମେ ଛିଡ଼ା ହୋଇଥାଉ ଏବଂ ପାଣିପାଗ ଗୁଡ଼ିକୁ ଖରାପ ହେଲେ ଆମକୁ ଧୀରେ ଧୀରେ ଗାଡ଼ି ଚଲାଇବା ପାଇଁ ପଡ଼ିଥାଏ କାରଣ ପାଣିପାଗ ଖରାପ ହେଲେ କିମ୍ବା ପବନ ଜୋରରେ ବୋହିଲେ ଆମକୁ ରାସ୍ତା ଦେଖାଯାଏ ନାହିଁ ତା ସହିତ ଧକ୍କା କିମ୍ବା ଆକ୍ସିଡେଣ୍ଟ ହେବାର ବହୁତ ପ୍ରକାରର ସମ୍ଭାବନା ରହିଥାଏ ଏବଂ ରାସ୍ତା ଖରାପ ହୋଇଥାଏ ଏହା ସହିତ ବନ୍ୟଜନ୍ତୁ ମଧ୍ୟ ଆସିଥାନ୍ତି ରାସ୍ତାରେ ରାତିରେ ଯାତ୍ରା କଲାବେଳେ ବନ୍ୟଜନ୍ତୁ ଆସିଥାନ୍ତି ଏବଂ ସେଗୁଡ଼ିକୁ ଗାଡ଼ିର ସାମ୍ନା ପଟୁ ଆସିଥାଏ ସେଥିପାଇଁ ହଠାତ୍ ଆକ୍ସିଡେଣ୍ଟ ହେବାରେ ସମ୍ଭାବନା ରହିଥାଏ ସେଗୁଡ଼ିକୁ ଆମେ ସର୍ତକତା ସହିତ ଅବଲମ୍ବନ କଲେ ଆମର ଜୀବନ ମଧ୍ୟ ସୁରକ୍ଷିତ ରହିପାରନ୍ତା